କୃଷି ପାଇଁ ବିଭିନ୍ନପ୍ରକାର ଉପକରଣ ବ୍ୟବହୃତ କରାଯାଇଥାଏ ସେଗୁଡ଼ିକ ମଧ୍ୟରୁ କୋଦାଳ ଦାଆ କଟୁରୀ ଆଉ ଲଙ୍ଗଳ ଆଉ ଏହିପରି ଭାବରେ କୃଷି ଯନ୍ତ୍ରପାତି ହୋଇଥାଏ ଆଉ ଦାଆ ଦାଆ ହେଉଛି ଧାନ ଗଛ ଆମର ଧାନ ଗହମ କାଟିବାରେ ସାହାଯ୍ୟ କରାଯାଇଥାଏ ଆଉ କୋଦାଳ ତଳି ଯେଉଁ ପକାହୁଏ ଆମର ଧାନକୁ ତଳି ପକାଇଲେ ଯାଇକି ରୁଆ ହୋଇପାରିବ ଧାନକୁ ଆମେ ତଳି ପକାଇଥାଉ କୋଦାଳ ଦ୍ୱାରା ହାଣି ହାଣି ସିଏ ସେଇଠି ଫସଫସିଆ କରି ତା'ପରେ ସେଥିରେ ଧାନ ବୁଣିଥାଉ ଧାନ ବୁଣିବା ଦ୍ୱାରା ସେଇଠି ସେଥିରେ ସବୁ ଚାଷ କରାଯାଇଥାଏ ଚାଷ ଆଉ ଶାବଳ ଶାବଳରେ ନହେଉଥିବା ସ୍ଥାନ ମାନେ ଯେଉଁ ଟାଣ ମାଟିଗୁଡ଼ାକ ଇଏ କରିବା ପାଇଁ କୋଦାଳ ସାହାଯ୍ୟରେ ବିଭିନ୍ନପ୍ରକାର କାମ କରାଯାଇଥାଏ ଲଙ୍ଗଳ ଲଙ୍ଗଳ ସାହାଯ୍ୟରେ ତଳି ପକେଇବ ସିନା ଅଳ୍ପରେ ଚାଷ ବଡ଼ ବଡ଼ ବିଲ ସବୁ ରହିଥାଏ ସେ ବିଲରେ ଚାଷ କରିବା ପାଇଁ ଲଙ୍ଗଳ ବ୍ୟବହାର କରାଯାଇଥାଏ ଲଙ୍ଗଳ ଇଏ ହଳ କରିିକରି ସାରା ବିଲଟାକୁ ହଳ କରିଦେଇଥାଏ କମ୍ ସମୟରେ କୋଦାଳ ଅପେକ୍ଷା କମ୍ ସମୟ ନେଇଥାଏ ଆଉ ଏହିପରି ଭାବରେ ଚାଷ କାମ କରାଯାଇଥାଏ ଉପକରଣ ଏହିଗୁଡ଼ା ସବୁ ଏବେ ଯନ୍ତ୍ରପନ୍ତ୍ର ତ ଇଏ ବାହାରି ପଡ଼ିଲାଣି ଧାନ କଟା ମେସିନ୍ ଧାନ ଯାହାକି ଦାଆ ସାହାଯ୍ୟରେ କଟାଯାଉଥିଲା ଏବେ ଧାନ କଟା ମେସିନ୍ ବାହାରିଲଣି ଡାଇରେକ୍ଟ ଅମଳ କରି ବାହାର କରିଦେଉଛି ଆଉ ଧାନ ଗଡ଼ା ମେସିନ୍ ହୋଇ ବି ହୋଇଛି ଏହିପରି ସାହାଯ୍ୟରେ ବିଭିନ୍ନପ୍ରକାର କାମ କରାଯାଇଥାଏ ଉପକରଣ ସାହାଯ୍ୟରେ